ମୋ କାନଫୁଲର ନକରାତ୍ମକ ହେଉଛି କାନଫୁଲଟା ଦେଖିବାକୁ ଭଲ ଲାଗୁନାହିଁ ତା ଷ୍ଟୋନ୍ ମଧ୍ୟ ଛାଡ଼ିଯାଉଛି ମଧ୍ୟ କାନର ଲଗାଇଲେ ଛିଣ୍ଡିଯାଉଛି ଯାହାଦ୍ଵାରା ପାଣି ଟିକିଏ ଲାଗିଲେ କଳଙ୍କି ଖାଇଯାଉଛି କାନଫୁଲଟା ଭଲ ଦେଖାଯାଉନି କିଣିଲେ କ'ଣ ହେବ ଦେଖିବାକୁ ବି ସୁନ୍ଦର ଲାଗୁନାହିଁ